ମତେ ଆମ ଘର ସମସ୍ତଙ୍କ ସହିତ ଯାତ୍ରା ଦେଖି ଯିବାର୍ ଲାଗି ଭଲ ଲାଗ୍ସି ମୁଇଁ ମୋର୍ ଘରର ସମସ୍ତଙ୍କୁ ନେଇ ଆମେ ନେଇକରି ଆମେ ଯାତ୍ରା ଦେଖ୍ସୁଁ ଆଉ ଯାତ୍ରା ଦେଖି ସରିଲା ପରେ ସମସ୍ତେ ମିଲିମିଶିିକରି ବହୁତ୍ ମଜା ବି କରସୁଁ ମସ୍ତି ବି କରସୁଁ ବହୁତ୍ ଉଷଧ୍ ଆନନ୍ଦ୍ ଲାଗ୍ସି ଆରୁ ସାଙ୍ଗମାନଙ୍କର୍ ସାଙ୍ଗେ ମୁଇଁ ଭେଟ୍ ପଡ଼୍ଲେ ବି ବହୁତ୍ ମଜା ଲାଗ୍ସି ମସ୍ତି ବି କର୍ସୁଁ ଏବଂ ପସନ୍ଦ୍ ପସନ୍ଦ୍ ଲାଗ୍ସି ଯାତ୍ରା ଦେଖବାର୍ ଲାଗି ଗଲେ ସାଙ୍ଗ୍ମାନେ ଗଲେ ବି ବହୁତ୍ ଉଷଧ୍ ଲାଗ୍ସି ମଜା ମସ୍ତି ଦେଖ୍ବାରଲାଗି ବହୁତ୍ ଭିଡ଼୍ ଯାତ୍ରାରେ ବି ଦେଖ୍ବାରଲାଗି ବହୁତ୍ ଭିଡ଼୍ ତେଣୁ କରି ନିଜର୍ ଫ୍ୟାମିଲି ସହିତ କିମ୍ବା ନିଜର୍ ପରିବାର ସହିତ ବୁ ବୁଲ୍ବାର୍କେ ଗଲେ ଯାତ୍ରା ଦେଖ୍ବାକୁ ପାଏଲେ ପାଏସୁଁ ଆମେ ଆଁମର୍ ବଲାଙ୍ଗୀର୍ ଜିଲ୍ଲାରେ ଦୁର୍ଗା ପୂଜା ଫେମସ୍ ଏ ବରଗଡ଼୍ରେ ଧନୁଯାତ୍ରା ଫେମସ୍ ହେସି ବହୁତ୍ ଭିଡ଼୍ ଧନୁଯାତ୍ରା ଦେଖିିବାର୍ଲାଗି ବି ବହୁତ୍ ଭିଡ଼ ବହୁତ୍ ଲୋକମାନେ ବହୁତ୍ଟେ ଆସିବେ ଆଉ ପୁରା ଏପରି ଭିଡ଼ ମାନେ ସାଙ୍ଗ୍କେ ନେଇକିରି ଯାଇଥିବ ବଏଲେ ବି ହଜିଗଲେ ପାଇନିପାର ବହୁତ୍ ଜାଗା ମାନେ ରାସ୍ତା ଭୁଲି ବି ଯିବ ସମ୍ବଲପୁର୍ ରେ ଶୀତଳଷଷ୍ଠୀ ବି ବହୁତ୍ ଫେମସ୍ ଅଛେ ଫାଷ୍ଟ୍ରୁୁ ଶୀତଳଷଷ୍ଠୀ୍ ଫେମସ୍ ଥିବାର୍ଲାଗି ପୁରା ଲୋକ ଦେଖ୍ବାର୍ ଲାଗି ବହୁତ ମିଲ୍ସନ୍ ଏ ସ୍ଥାନ ମାନେ ଏଇ ଜାଗାମାନଙ୍କୁ ଆମେ ସମସ୍ତେ ମିଲିମିଶି କରି ଯାତ୍ରା ଦେଖି ଯାଏସୁଁ ଫ୍ୟାମିଲି ସହିତ୍ ଆମ୍କୁ ବହୁତ୍ ଭଲ୍ ଲାଗ୍ସି ଯାତ୍ରା ଦେଖି ଗଲେ ବି ଯାତ୍ରା କର୍ବାର୍ ଲାଗି ଯାଇଥିସୁଁ ଇ ଯାତ୍ରା କର୍ବାର୍କେ ପସନ୍ଦ୍ ଲାଗ୍ସି ଆଉ ମନେ ବହୁତ୍ ଆନନ୍ଦ ବି ଲାଗ୍ସି ଯାତ୍ରା ଦେଖିଗଲେ ବହୁତ୍ ବହୁତ୍ ବହୁତ୍ ମସ୍ତି ହେସି ଖାନା ପିନା ବହୁତ୍ ଫେନ୍ସି ସାମାନ୍ ବି ଘିନି ପାର୍ବ ବହୁତ୍ ସାମାନ୍ ମାନେ ଆଇଥିସି ବହୁତ୍ ଜିନିଷ୍ ଦେଖ୍ବାର୍ଲାଗି ବି ମିଲ୍ସି ବହୁ ଆଉ ବି କିଛି କିଛି ମାନେ ମଜା ବହୁତ୍ ଅଛି ଦେଖିକରି ମାନେ ଏପରି ମଜା ଲାଗ୍ସି କହେଲେ ନେ ସରେନ